ଚାଷ କାମ କରିବା ପାଇଁ ହେଲେ ଜୈବିକ ସାର ଏବଂ ରାସାୟନିକ ସାର ରାସାୟନିକ ସାର ବ୍ୟବହାର କରିଥାଉ ଏବଂ ପର୍ବପର୍ବାଣୀ ମଧ୍ୟରେ ରଥଯାତ୍ରା ଦଶହରା ଓ ଦୋଳ ପୂର୍ଣ୍ଣିମା ଅନ୍ୟତମ